ଗୋଟିଏ ଗାଁରେ ରାଧା ବୋଲି ଗୋଟିଏ ପିଲା ଥିଲା ସେ ସବୁବେଳେ ଜଙ୍ଗଲକୁ ଗାଈ ଚରେଇବାକୁ ଯାଏ ଦିନେ ତା ମନ ଭିତରେ କ'ଣ ଭାବନା ଆସିଲା ସେ ଜଙ୍ଗଲରେ ଥାଇ ଗାଁ ବାଲାଙ୍କୁ ଡାକିଲା ଧାଇଁ ଆସ ହେ ଗୋଟିଏ ବାଘ ଆସୁଛି ଏତିକି କହିଦେଇ ସେ ଗଛ ଉପରେ ଚଢ଼ିକି ବସିଛି ତା ଡାକ ଶୁଣି ଗାଁ ଵାଲା ସମସ୍ତେ ପଳେଇ ଆସିଲେ ସେଇଠି ଆସିକି ଦେଖିଲା ବେଳକୁ ଆସିକି ରାଧା ଗଛ ଉପରେ ବସିଛି କିନ୍ତୁ ବାଘ ନାହିଁ ତାକୁ ଲୋକେ ସମସ୍ତେ ତିରଷ୍କାର କଲେ ଯେଝା ବାଟରେ ଯେଝା ସବୁ ପଳେଇଲେ ଏମିତି କିଛି ଦିନ ଯିବା ପରେ ଦିନେ ସତ କୁ ସତ ଗୋଟିଏ ବାଘ ଆସିଲା ଯେବେ ବାଘ ଆସିଛି ରାଧା ଡାକିଲା ଗାଁ ବାଲାଙ୍କୁ ଧାଇଁ ଆସ ହେ ଗାଁ ଲୋକେ ବାଘ ଆସିଲା ବାଘ ଆସିଲା କିନ୍ତୁ ତା କଥା ଏ ଗାଁ ଵାଲା କେହି ବିଶ୍ୱାସ କଲେନି ବା ଆସିଲେ ନାହିଁ ତେଣୁ ବାଘ ଆସି ତାକୁ ନେଇକି ଗଲା ତେଣୁ ସେ ମିଛ କହିବା ଦ୍ୱାରା ନିଜେ ଶେଷରେ ସେ ସେ ମିଛରେ ଫସିଗଲା ଆମେ ଏତିକି ଏଥିରୁ ଶିଖିଲୁ ଯେ ମିଛ କହିବା ମହାପାପ